ହେଲୋ ହେଲୋ ହେଲୋ ହେଲୋ ମୁଁ ଏଜେଣ୍ଟ୍ ଏଜେଣ୍ଟ୍ କହୁଛନ୍ତି ଜିନଷ ଦରକାର ଥିଲା

ମାନେ ଟେସନାରୀ ଟେସନାରୀ ଜିନିଷ ଶକ୍ତି ନଗର ପାଞ୍ଚବର୍ଷ ହୋଇଗଲାଣି ସିଏ ଚୁଡ଼ି ଚୁଡ଼ି ପଟେ ନେକଲେସ୍ ଚୁଡ଼ି ନେକଲେସ୍ ନେଲପଲିସ୍ ନେଲପଲିସ୍ ହେୟାର୍ ବ୍ୟାଣ୍ଡ୍ ହେୟାର୍ ବ୍ୟାଣ୍ଡ୍ ଆଇଲାନର୍ ଆଉ ମସ୍କରା ଲିପିଷ୍ଟିକ୍ ବ୍ରାଣ୍ଡେଡ଼୍ ଲାକ୍ମେ ମାନେ କେମିତି ରେଟ୍ର କେତେ ରେଞ୍ଜ୍ର ପଡ଼ୁଛି ହଁ ହଁ ଆଉ ଠିକ ଅଛି ପ୍ରାଇମର୍ ଅଛି ପ୍ରାଇମର୍ ଟିକେ ଦେବେ ଆଁ ଆଇସ୍ୟାଡ଼ୋ ଇଅରରିଙ୍ଗ୍ ହାଁ ହାଁ ଆଉ କେତେରେ କେତେ ରେଞ୍ଜ୍ ସବୁ ପଡ଼ିଯିବ

ହଉ ଠିକ ଅଛି ହଉ